ଓଡ଼ିଶାରେ ବାର ମାସରେ ତେର ପର୍ବ ବିଶେଷତଃ କଟକରେ ବେଶୀ ପର୍ବପର୍ବାଣି ପୂଜା କରାଯାଏ ମାଘ ମାସରେ ସରସ୍ୱତୀ ପୂଜା ହୁଏ ମାଘ ସପ୍ତମୀରେ ସରସ୍ୱତୀ ପୂଜାରେ ପିଲାମାନେ ସ୍କୁଲ ପିଲାମାନେ ଯାଆନ୍ତି ସେମାନେ ତାଙ୍କର ଠାକୁର ପୂଜା କରନ୍ତି ସେମାନେ ସକାଳୁ ନୂଆ ଡ୍ରେସ୍ ନୂଆ ପିନ୍ଧି ଭୋଗରାଗ ଧରିକି ସେମାନେ ସ୍କୁଲ୍ ଯାଆନ୍ତି ସ୍କୁଲରେ ସରସ୍ୱତୀ ପୂଜା ଆରମ୍ଭ ହୁଏ ଲୋକ ପିଲାମାନେ ସରସ୍ୱତୀ ପୂଜା କରନ୍ତି ମା ମାଘ ସପ୍ତମୀ ଦିନ ଆଉ ମଙ୍ଗଳବାରେ ମଙ୍ଗଳବାର ଓଷା ହେଉଛି ଆଶ୍ଵିନ ମାସରେ ଆମର ପଡ଼େ ଆଶ୍ୱିନ ମାସରେ ମଙ୍ଗଳାଙ୍କ ନିଶା ମଙ୍ଗଳବାର ପଡ଼େ ବହୁତ ସ୍ତ୍ରୀ ଲୋକମାନେ ମଙ୍ଗଳବାର ପୂଜା କରନ୍ତି ଆଉ ସେ ରାତି ରାତିରେ ପୂଜା ହୁଏ ଆଉ ସେଥିରେ ସ୍ତ୍ରୀ ଲୋକମାନେ ବହୁତ ସ୍ତ୍ରୀ ଲୋକମାନେ ଏହି ଓଷାଟି କରନ୍ତି ଏହି ଓଷା ପାରମ୍ପରିକ ଓଷା ତା' ପରେ ଶକ୍ତି ପୂଜା ଶକ୍ତି ପୂଜା ହେଉଛି ଆମର କଟକରେ ଦଶହରା ହେଉଛି ବଡ଼ ପର୍ବ ଦଶହରା ସପ୍ତମୀ ଠାରୁ ଆରମ୍ଭ ହୋଇ ଷଷ୍ଠୀ ଠାରୁ ଆରମ୍ଭ ହୁଏ ଷଷ୍ଠୀ ପୂଜା ସପ୍ତମୀ ପୂଜା ଅଷ୍ଟମୀ ପୂଜା ନବମୀ ପୂଜା ଦଶମୀ ପୂଜା ଦଶହରାରେ ଦଶହରା ଶେଷ ହୁଏ ଦଶହରାରେ ଲୋକ ଯାଆନ୍ତି ବୁଲାବୁଲି କରନ୍ତି ଭଲ ଖାଆପିଆ କରନ୍ତି ପିଠାପଣା ହୁଏ ଠାକୁରଙ୍କୁ ପୂଜା ହୁଏ ଖଣ୍ଡା ଖେଳ ହୁଏ ଦଶହରା କଟକରେ ପ୍ରସିଦ୍ଧ ହେଉଛି ଦଶହରା ଏଇଟା ଓଡ଼ିଶାର ବଡ଼ ପର୍ବ ଆଉ ସେଥିରେ କାଳୀ ପୂଜା ହୁଏ ଦଶହରା ପରେ କାଳୀ ପୂଜା ହୁଏ ଶକ୍ତି ପୂଜା ସେମାନଙ୍କୁ କୁହାଯାଏ ଆଉ ଖୁଦୁରୁକୁଣୀ ଓଷା ଖୁଦୁରୁକୁଣୀ ଓଷା ହେଉଛି ଭାଇମାନଙ୍କ ଓଷା ଏଇଟା ହେଉଛି ଭାଦ୍ରବ ମାସରେ ପଡ଼େ ଖୁଦୁରୁକୁଣୀ ଓଷା ଏଇଟା ଭାଇମାନଙ୍କ ପାଇଁ ସବୁ ଭଉଣୀ ମାନେ କରନ୍ତି ଆଉ ସେ ଖୁଦଦୁରୁକୁଣୀ ସେ ମଙ୍ଗଳାଙ୍କ ଓଷା ସେ ସମସ୍ତେ ପୂଜା କରନ୍ତି ଚାରିପାଳି ପାଞ୍ଚ ପାଳି ପୂଜା ହୁଏ ପ୍ରତି ରବିବାରେ ପୂଜା ଭାଦ୍ରବ ମାସ ପୂଜା ହୁଏ ଖୁଦୁରୁକୁଣୀ ଆଉ ସେ ମଙ୍ଗଳାଙ୍କ ପାଇଁ ସେ ଓଷା କରନ୍ତି ସେ ଭାଇମାନେ ତାଙ୍କ ଭଲ ରହିବା ପାଇଁ ସେମାନେ କରନ୍ତି ଆମ ଓଡ଼ିଆ ମାନଙ୍କର ପାରମ୍ପରିକ ଓ ସାଂସ୍କୃତିକ ପରମ୍ପରା ଇଏ